ଆପଣ ଜଳଖିଆ ଦୋକାନୀ କହୁଛନ୍ତି ନା ମୋର ଟିକିଏ କାଲି ସକାଳୁ ମୋର ଟିକିଏ ଘର କାମ ହେଉଛି ତ ଟିକିଏ ଛାତ ପଡ଼ିବାର ଅଛି ଆଉ ମୋର ଜଳଖିଆ ଥିଲା ଟିକିଏ ଅର୍ଡ଼ର୍ ଥିଲା ପଚାଶଟା ପାର୍ସଲ୍ ଦରକାର ଥିଲା ରେଟ୍ ଟିକିଏ କହିବେ ମୋତେ କେତେ କ'ଣ ଅଛି ରେଟ୍ ବର୍ତ୍ତମାନ ବରା ମୋର ବରା ଆଉ ଘୁଗୁନି ଆଉ ଇଟିଲି ଆଉ ଜିଲାପି ଏଇ ଜିନିଷ ଦରକାରେ ବରା ରେଟ୍ଟା କହିବ କେତେ ଅଛି କୁହ କ'ଣ ଦଶ ଟଙ୍କା ବରା ଗୁଡ଼ାକ ବରା ଗୁଡ଼ାକ ପାଖ ଦୋକାନରେ ନେଉଛନ୍ତି ସାତ ଟଙ୍କା ତୁମର କ'ଣ ଦଶ ଟଙ୍କା ତୁମେ କେଉଁଥିରେ ତିଆରି କରୁଛ କି ସେ ବରା ଗୁଡ଼ାକୁ ହେଲା ବୋଲି ଟିକିଏ ଆମ ଆମ ପୁଣି କଷ୍ଟମର୍ କେମିତି ରେଗୁଲାର୍ ହେବେ ସେଇଭଳିଆ ଟିକିଏ ଚିନ୍ତା କରିକି ବେପାର ହବ ନା ଆପଣ ଏକା ଥରକେ ବେପାର କରୁଛନ୍ତି ବୋଲି ଏକା ହାଇ ରେଟ୍ କଲେ ଲୋକ ଆସିବେ ଟି ଆପଣଙ୍କ ଦୋକାନକୁ ଆଚ୍ଛା ବରା ନବ କେତେ ଠିକ୍ ସେ କୁହ ରେଟ୍ ମୁଁ ସେ ଅନୁସାରେ ଅର୍ଡ଼ର୍ କରିବି ଆଚ୍ଛା ସାତ ଟଙ୍କା ନେଖା ନେବେ ଯଦି ମୋର ପଚାଶଟା ଅର୍ଡ଼ର୍ ଅଛି ପଚାଶଟା ବରା ଘୁଗୁନି ବରା ଇଟିଲି ଘୁଗୁନି ଜଲପି ଗୋଟେ ଜଲପି ଗୋଟେ ଗୋଟେ ଜଲପି ଗୁଡ଼ା କେତେ ଲେଖା ନେଉଛ ଜଲପି କେତେ ଲେଖା ନେଉଛ ଏ ଠିକ୍ ଅଛି ଜଲପି ପାଞ୍ଚ ଟଙ୍କା ଠିକ୍ ଅଛି ଆଉ ବରା ଗୋଟେ ଇଟଲି ଗୋଟେ ଜଲପି ଗୋଟେ ଆଉ ଘୁଗୁନି ଆଉ ହଁ ସେଟା ପାର୍ସଲ୍ ପଚାଶଟା ପାର୍ସଲ୍ ମୋର ଦରକାର ମୋର ଏ ଦଶଟା ସୁଦ୍ଧା ମୋର ଏ ଜିନିଷ ଦରକାର ଦଶଟା ସୁଦ୍ଧା ମୋର ମୋର ଏଇ ଜିନିଷ ଦରକାର ସବୁ ଆସିବେ ଛାତ ପକାଇବାକୁ ଲୋକ ଆସିବେ ଘର କାଲି ଛାତ ପଡ଼ିବ ଆଉ ସେମାନେ ଜଳଖିଆ ଖାଇବେ

ଆମକୁ ହଇରାଣ କରିବନି ତୁମ ଭରସାରେ ରହିଲୁ ତା'ହେଲେ ଆଚ୍ଛା ରହୁଛି ଆଜ୍ଞା